ହଁ ମୁଁ ଭାରତର ପାଞ୍ଚଟି ରାଜ୍ୟର ନାମ କହିପାରିବି ଏକ ନମ୍ବରରେ ମଧ୍ୟପ୍ରଦେଶ ଦୁଇ ନମ୍ବରରେ ଉତ୍ତରପ୍ରଦେଶ ତିନି ନମ୍ବରରେ ତେଲେଙ୍ଗାନା ଚାରି ନମ୍ବରରେ ଗୁଜୁରାଟ ପାଞ୍ଚ ନମ୍ବରରେ ଉତ୍ତରାଖଣ୍ଡ